ପିଲାମାନଙ୍କୁ ଚାଷ ବ୍ୟବସାୟରେ ଶିକ୍ଷିତ କରିବା ପାଇଁ ହେଲେ ସେମାନଙ୍କୁ ପ୍ରତ୍ୟକ ପ୍ରକାରର ଶିକ୍ଷା ଆବଶ୍ୟକ ଯେମିତିକି କୌଣସି ଜାଗାରେ ଶିକ୍ଷା କରିବା ସହିତ ଯେଉଁଥିରେ ଚାଷକାର୍ଯ୍ୟ ହେଉଛି ତାହା ବି ଯାଇକି ଦେଖିବା ଦରକାର ଆଉ ନିଜେ ବି କିଛି କାର୍ଯ୍ୟ କରିବା ଚାଷ କରିବା ଦରକାର ଯେଉଁଥିରେ କି ସେମାନେ ସେ ସେଇ ଚାଷ କୁ ଅଧିକ ମାତ୍ରାରେ ଶିଖି ପାରିବେ ଆଉ ବ୍ୟବସାୟ ବ୍ୟବସାୟ ହେଲା ଯଦି ତୁମେ ଲାଭ କ୍ଷତି ଜାଣିଥିବ ମାନେ କେଉଁ ଜିନିଷ କୁ କେଉଁ ଦରରେ ବିକ୍ରି କଲେ କେତେ ଲାଭ ହେବ କେତେ କ୍ଷତି ହେବ ତାହା ଯଦି ଗୋଟିଏ ପିଲା ଜାଣିଥିବ ତ ସେ ଭଲ ବ୍ୟବସାୟୀ ହୋଇପାରିବ ଆଉ ମୂଲ୍ୟତନ କିଛି ଦ୍ରବ୍ୟର ମୂଲ୍ୟତନ ଯଦି ଠିକ ଭାବରେ ସେ କରିପାରିବ ତ ସିଏ ଭଲ ବ୍ୟବସାୟୀ ହୋଇପାରିବ